ମୋ ବ୍ୟତୀତ ମୋ ପରିବାରରେ ମୋ ସ୍ତ୍ରୀ ମୋ ଝିଅ ଏବଂ ମୋ ସାନ ଭାଇ ଏମାନେ ବି ଗଛ ଲଗାଇବାକୁ ବହୁତ ବଗିଚା କରିବାକୁ ଆଗ୍ରହୀ ବଗିଚା କରିଛନ୍ତି ମଧ୍ୟ ସବୁବେଳେ ଗଛ ପତ୍ର ଲଗାଇବା ଏମାନଙ୍କର ଦାୟିତ୍ୱ କି କର୍ତ୍ତବ୍ୟ ଭାବି କରନ୍ତି